ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଯାଉଛି ଅକ୍ସିଜେନ୍ ନେବାରେ ବହୁତ ଅସୁବିଧା ହେଉଛିି ଏଇଠି ଅକ୍ସିଜେନ୍ ଜାରି ରଖିବା ପାଇଁ ବୃଦ୍ଧ ବାପା ଭାଇମାନଙ୍କୁ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଦୟାକରି ବ୍ୟବସ୍ଥା କରିବାକୁ ଟିକିଏ ଚେଷ୍ଟା କରନ୍ତୁ